ଆଜିକାଲି ତ ଏଠାରେ ସ୍ୱାସ୍ଥ୍ୟସେବା ପାଇଁ ଦୀର୍ଘ ଗଭର୍ଣ୍ଣମେଣ୍ଟ୍ ଆମକୁ ହେଲ୍ପ୍ କରିଅଛି ଘରେ ଘରେ ବୁଲିକି ବି ଅଙ୍ଗନୱାଡ଼ି ତରଫରୁ ସହଯୋଗ ଯୋଗାଇଅଛି ଗରିବ ଗୁରିବ ପାଇଁ ବି ସ୍ୱାସ୍ଥ୍ୟ ପାଇଁ ସୁବିଧା ବି ଅଛି ଗଭର୍ଣ୍ଣମେଣ୍ଟ୍ କରିଅଛି ଯାହା ଫଳରେ ସେ ସୁରକ୍ଷିତ ପାଉଛନ୍ତି ଆଉ ପ୍ରାଇଭେଟ୍ଠାରୁ ବି ଅଧିକାଂଶ ଗମେଣ୍ଟ୍ରୁ ବି ସେ ସୁବିଧା ଯୋଗ୍ୟତା ପାଇଯାଉଛନ୍ତି ଯାହା ଫଳରେ ସେ ଖୁସି ବି ଅଛନ୍ତି ଆଉ ସୁରକ୍ଷିତ ବି ଅଛନ୍ତି ଏହି ଟାଇପ୍ର ସ୍ୱଚ୍ଛସେବା ପାଇଁ ଦୀର୍ଘ ଅପେକ୍ଷା ସମୟରେ ବି ସେ ରାଜ୍ୟ କିପରି ମାନେ ଚାଲିଥାଏ କିପରି କେଉଁ ଟାଇପ୍ର ସୁବିଧା କେମିତି କେଉଁଠି କ'ଣ ମେଡ଼ିସିନ୍ ଆସେ ଆମକୁ ସବୁଥିରେ ଗଭର୍ଣ୍ଣମେଣ୍ଟ୍ରୁ ବି ପ୍ରାୟ ମେଡ଼ିସିନ୍ ମିଳିସାରିଥାଏ ମିଳିପାରିଥାଏ ସବୁ ରୋଗରେ ବି ପ୍ରତିକ୍ରିୟା ବି ଗଭର୍ଣ୍ଣମେଣ୍ଟ୍ରୁ ବି ଆମକୁ ମିଳେ ଆଉ ସବୁ ଯୋଜନାରେ ବି ଆମକୁ ବେନିଫିଟ୍ ବି ମିଳେ ଏହିଭଳି ଟାଇପ୍ର ଆମକୁ ଗଭର୍ଣ୍ଣମେଣ୍ଟ୍ରୁ କିଛି ବି ସୁଯୋଗ ବି ମିଳେ ଯାହା ଫଳରେକି ଆମକୁ ବଡ଼ ଡାକ୍ତରଖାନା ଦେଖିବାକୁ ପଡ଼ିନଥାଏ କି ପ୍ରାଇଭେଟ୍ ଦେଖାଇ ପାରିନଥାଏ କି ଅଧିକା ଟଙ୍କା ବି ଖର୍ଚ୍ଚ ହୋଇନଥାଏ ଯାହା ଫଳରେ ଆମକୁ ଗଭର୍ଣ୍ଣମେଣ୍ଟ୍ରୁ କିଛି ମିଳିଯାଇଥାଏ ଗରିବ ଲୋକ ପଇସାରୁ ବି ମୁକ୍ତି ପାଆନ୍ତି ବି ଔଷଧ ମେଡ଼ିସିନ୍ର ବି ସେ ସୁବିଧା ପାଆନ୍ତି ଆଉ ରୋଗରୁ ବି ମୁକ୍ତି ପାଆନ୍ତି ଏଇ ଟାଇପ୍ର ଫଳରେ ଆମକୁ ସ୍ୱାସ୍ଥ୍ୟସେବାରେ ଗଭର୍ଣ୍ଣମେଣ୍ଟ୍ ହିଁ ହିଁ ସାହାଯ୍ୟ ସବୁଥିରେ ହିଁ କରିଥାଇପାରେ ଏହିଭଳି ଆମକୁ ସୂଚନା ମିଳେ